ଓଡ଼ିଆ ଭାଷାର ଇତିହାସ ବହୁତ ପୁରୁଣା ଯୁଗରେ ସଂସ୍କୃତରେ ସଂସ୍କୃତରେ ଲେଖା ହେଉଥିଲା ଧୀରେ ଧୀରେ ଧୀରେ ଧୀରେ ଯୁଗ ବଦଳିବା ସହିତ ଯୁଗ ବଦଳିବା ସହିତ ଓଡ଼ିଆରେ ଲେଖା ହେଲା ଯେଉଁମାନେ ଲେଖି ଯାଇଛନ୍ତି ସେମାନ ଯେଉଁମାନେ ଓଡ଼ିଆ ଭାଷା ଲେଖିଯାଇଛନ୍ତି ସେମାନେ ହେଉଛନ୍ତି କବିତାମାନେ ଲେଖକମାନେ ତାଙ୍କ ମଧ୍ୟରୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମାଟିର ମହାକବି ସାରଳା ଦାସ ବ୍ୟାସକବି ଫକୀରମୋହନ ସେନାପତି ଏମାନେ ଅନ୍ୟତମ ତାଙ୍କରି ଲେଖନୀମୁନରୁ ଝରି ଆସିଥିବା ଏହି ଓଡ଼ିଆ ଅକ୍ଷର ଓଡ଼ିଆ ଭାଷା ହେଉଛି ଅନ୍ୟତମ ଏମାନଙ୍କ ଦ୍ୱାରା ହିଁ ଆମ ଓଡ଼ିଆ ଭାଷା ସୃଷ୍ଟି ହୋଇଛି ଏହା ହିଁ ଆମର ଇତିହାସର ଏକ ଜ୍ୱଳନ୍ତ ଉଦାହରଣ